ହଁ କୁହନ୍ତୁ ହଁ ଆମର ଏଠି ବହୁତ ଭଲ ଫେସିଲିଟି ବି ପ୍ରୋଭାଇଡ଼୍ କରାଯାଏ ଆଉ ବହୁତ ଭଲ ଡ଼କ୍ଟର୍ସ୍ ମାନେ ବି ଆସନ୍ତି ବାହାରୁ ଏଠାକାର ଫେସିଲିଟି ବି ବହୁତ ଭଲ ଅଛି ଟ୍ରିଟ୍ମେଣ୍ଟ୍ ବି ଭଲ ଅଛି ଆଜ୍ଞା ଆପଣ ଆସନ୍ତୁ ଏଠାରେ ବହୁତ ଭଲ ଅଛନ୍ତି ହଁ ହଁ ଏଠାରେ ମାନେ ପଇସା ପତ୍ରରେ ସେମିତି କିଛି ପ୍ରୋବ୍ଲେମ୍ ହେବନି ଆପଣଙ୍କ ବଜେଟ୍କୁ ଧରିକି ଏଠାରେ ଭଲ ଟ୍ରିଟ୍ମେଣ୍ଟ୍ ବି ହୋଇଯିବ ସେମିତି କିଛି ଟେନ୍ସନ୍ ବି ନେବା ଦରକାର ନାଇଁ ଆଉ ଏଠାରେ ଯାହା ବି ସବୁ ହସ୍ପିଟାଲ୍ ବି ପୁରା ନିଟ୍ ଆଣ୍ଡ କ୍ଲିନ୍ ରଖାଯାଏ ପେସେଣ୍ଟକୁ ବି ଯେମିତି କିଛି ପ୍ରୋବ୍ଲେମ୍ ନ ହେବ ହଁ ରହିବା ସୁବିଧା ବି ବହୁତ ଭଲ ଅଛି ଆପଣ ଫ୍ୟାମିଲିର ବି କେହି ରହିଲେ ରହି ପାରିବେ ତାଙ୍କ ସାଥିରେ କମ୍ପାନୀ ଦେବା ପାଇଁ ମେଡ଼ିକାଲ୍ଟା ଏଇ କଟକରେ ଅଛି ଆପଣ ଆସିକି ଆମକୁ କଣ୍ଟାକ୍ଟ୍ କଲେ ଆମେ ଆପଣଙ୍କୁ ଡ଼ିରେକ୍ସନ୍ ପାଇବାରେ ହେଲ୍ପ କରିବୁ ଆଚ୍ଛା ଆପଣ ଆସିପାରିବେ ସେଥିରେ କିଛି ପ୍ରୋବ୍ଲେମ୍ ନାଇଁ ବହୁତ ଭଲ ଟ୍ରିଟ୍ମେଣ୍ଟ୍ ଅଛି ଫେସଲିଟିଜ୍ ବି ଭଲ ଅଛି ବାହାରୁ ଡ଼କ୍ଟର୍ସ୍ମାନେ ବି ଆସନ୍ତି ଟ୍ରିଟ୍ମେଣ୍ଟ୍ ଦେବା ପାଇଁ ଆଉ ଅନ୍ୟ ଆମର ଏଠି ବହୁତ ସାରା ଟ୍ରିଟ୍ମେଣ୍ଟ୍ ହୁଏ ଯେମିତି କି ଆପଣଙ୍କ ଆଁଣ୍ଠୁ ଗଣ୍ଠି ବିନ୍ଧା ହେଉ ଆଖି ରିଲେଟେଡ଼୍ ଯାହା ବି ଅଛି ନହଲେ ସ୍କିନ୍ ରିଲେଟେଡ଼୍ ଯାହା ବି ବହୁତ ସାରା ରୋଗ ପାଇଁ ବି ଆମର ଟ୍ରିଟ୍ମେଣ୍ଟ୍ କରାଯାଏ କେବଳ ସ୍ପେସିଆଲି ଗୋଟେ ବି ନୁହଁ ଅନେକ କେସେସ୍ ପାଇଁ ଟ୍ରିଟ୍ମେଣ୍ଟ୍ ହୋଇପାରେ ହଁ ହଁ ଆପଣ ଆସନ୍ତୁ ଆରାମସେ ବହୁତ ଭଲରେ ଟ୍ରିଟ୍ମେଣ୍ଟ୍ ହୋଇଯିବ କିଛି ପ୍ରୋବ୍ଲେମ୍ ହେବନି ସୁବିଧା ବି ବହୁତ ଭଲ ଅଛି ଆପଣ ଆରମସେ ଆସିକି ଟ୍ରିଟ୍ମେଣ୍ଟ୍ କରେଇପାରିବେ ଠିକ୍ ଅଛି ଆପଣ ଆସନ୍ତୁ ଆସିକି ଆମକୁ କଣ୍ଟାକ୍ଟ୍ କରନ୍ତୁ